ହ୍ୟାଲୋ ଆପଣ ଜଗନ୍ନାଥ ଟ୍ରାଭେଲ୍ ଏଜେନ୍ସିରୁ କହୁଛନ୍ତି କି ମୁଁ କିଛି ସମୟ ଆଗରୁ ଗୋଟିଏ କ୍ୟାବ୍ ବୁକିଂ କରିଥିଲି ମୁଁ ମୁଁ ପଦମପୁର ଛକରେ ଠିଆ ହୋଇଥିଲି ସେ ଜଟଣୀ ଯିବା ପାଇଁ ଆଉ ଘଣ୍ଟା ହେଲାଣି ଅପେକ୍ଷା କଲାଣି ସେ ଡ୍ରାଇଭର ଆସୁନାହାନ୍ତି ତେଣୁ ଆପଣ ଗୋଟିଏ କାମ କରନ୍ତୁ ସେ ଡ୍ରାଇଭରକୁ କହିକି ସେହିଟିକି ବାତିଲ୍ ସେ କାର୍ ଟିକୁ ବାତିଲ୍ କରି ଦିଅନ୍ତୁ